ହ୍ୟାଲୋ ଆଉ ଆପଣ ସାଇ ଏଜେନ୍ସିରୁ କହୁଛନ୍ତି କି ମୁଁ ଫୋନ କରିଥିଲି ଆପଣଙ୍କ ଲୋକକୁ ଯେ ଆଜି ଦିନ ଦଶଟା ବେଳକୁ ମୋର ଥିଲା ଯାଜପୁର ଯିବାର ଗାଡ଼ି ରିଜର୍ଭ କରିଥିଲି ଆଉ ସେ ଏପର୍ଯ୍ୟନ୍ତ ଆସିକି ସାଢ଼େ ଏଗାରଟା ବାଜିଲାଣି ମୋର ବାରଟା ଭିତରେ ପହଞ୍ଚିବାର ଥିଲା ଆସି ସାଢ଼େ ଏଗାରଟା ବାଜିଲାଣି ଆଉ କେତେବେଳେ ସେ ଆସିବ ଯେ ମୁଁ ଯିବି ଯେ ଯାଇକି ପହଞ୍ଚିବି ବାରଟା ଭିତରେ ଆଉ ଆପଣ ଗାଡ଼ି ପଠେଇବା ଦରକାର ନାହିଁ ବାତିଲ କରିଦିଅନ୍ତୁ ଆଉ ଡ୍ରାଇଭରକୁ ଆପଣ ସେଥିରୁ ବାହାର କରନ୍ତୁ